ମୁଁ ଆମେ ଓଡ଼ିଶାରେ ସବୁ ଚାଷ ବିଜନେସ୍ କରୁଛୁ ଆମେ ଫଳମୂଳ ପନିପରିବା ଲଗେଇକିରି ଆମେ ଆମ ଓଡ଼ିଶାକୁ ଭଲ ସବୁ ବିଲ ବାଡ଼ି ଜମି ଲଗେଇକିରି ଚାଷ କରି ବହୁତ ଉନ୍ନତି କରିପାରୁଛୁ ଧାନ ଗହମ ମାଣ୍ଡିଆ ଓ ସବୁ ଚାଷ କରି ବହୁତ ଉନ୍ନତି କରିପାରୁଛୁ ଆମେ ଫଳମୂଳ ଲଗେଇ ବିି ଆମେ ବହୁତ ଚାଷ କରି ଆମେ ବହୁତ ମାର୍କେଟରେ ବିକ୍ରି କରି ବହୁତ ଉନ୍ନତି କରିପାରୁଛୁ ଆମ ଓଡ଼ିଶାରେ ବହୁତ ବିଜନେସ୍ ଭଲ